ହ୍ୟାଲୋ

ହରିଶଙ୍କର ହରିଶଙ୍କର ବୁଲିବାକୁ ଯିବା ବସ୍ରେ ଯିମା କି ବୋଲେରୋରେ ହଁ କେତେ ଟଙ୍କା ଏକା ବୁକ୍ କହିଲା ହଁ ହଁ ହେଲେ ଆଗ ସିଟ୍ରେ ବସିବା

କେବେ ଯିବା ଏଇ ଦିନ ଯେଉଁ ଭିତରେ ଯିବା

ବୋଇଲେ ଆଜି ତ ହେଲାନ ବାଇଶ୍ ତାରିଖ୍ ପାଞ୍ଚ ତାରିଖ ଆଡ଼ିକି ଜିମା ହବା ତ

ଆଡ଼ଭାନ୍ସ ଦେଇଦେବା ପଛେ ଦେଉଥିବା ନି ବୋଲେ ଜାଗା ନେଇ ଲଗେଇଲ ନ ବୋଲେ ଭଲ ସୁବିଧା ଗୋଟେ କର୍ବୋ ସୁବିଧା ଜାଗାରେ ରହିବା ବାକି ଭଲ୍ ପଇସା ନେଉଛି କି ହଁ ହଁ ସେନ ବେଲେ ବାଟେ କାଣା କାଣା କିଣମା ବାଟେ ଘିନିକରି ନବା କେନ ଚକଲେଟ୍ କୁର ହଁ ବାଟରୁ ଯିବ ହଁ ବହୁତୁ ମଜା କର୍ମା ହଁ ବହୁତ ଜାଗାକେ ଯିବା ବୁଲିବୁଲି ବାଟେ ଯେତେ ପଡ଼ସି ହଁ ବାଟେ ତ ବହୁତ ଜାଗାମାନେ ପଡ଼ବା ଦେଖ୍ଥିଲା ସେନ ହଁ ହରିଶଙ୍କର ହରିଶଙ୍କର କେ ନଥିଲା ପାଖାପାଖି ଆଜି ଶନିବାର ଯେ ବହୁତ ଭଲ୍ ଲାଗ୍ବା ଫୋଟୋ ଗୋଟାଏ ହବ ଆଉ ଆସିବ ହଁ ହଁ ଭଲ ଭଲ ଜାଗା ହଁ ଜିମା କନଫର୍ମ ତ

ହଉ ଠିକ୍ ଅଛି ଜିମା ହଁ